ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ହେଉଛି ସରକାରୀ ଶାସନର ପ ଯେମିତିକି ଆମର ପକ୍ଷ ଦଳ ସପକ୍ଷ ଦଳ ନେଇ ସେମାନେ କିଛିଟା ସେମିତି ଶାସନ ଚଳାଉଛନ୍ତି କିଛିଟା ଲୋକଙ୍କୁ ସରକାରୀ ସୁବିଧା ମିଳୁଛି କିଛିଟା ଲୋକଙ୍କୁ ମିଳୁନି ତାପରେ ପରିବେଶ ଅବକ୍ଷୟ ହେଉଛି ଯେମିତିକି ଗ୍ରାମାଞ୍ଚଳରେ ବହୁତ ଗୁଡ଼ାଏ ଲୋକ ହୋଇଥିବା ହେତୁ ପରିବେଶରେ ଥିବା ଗଛକୁ କଟାଯାଉଛି ସେଥିରୁ ଘର ତିଆରି କରାଯାଉଛି ସେଥିରେ ମଧ୍ୟ ଅସୁବିଧା ହେଉଛି ଆଉ ଅଧିକ ଲୋକ ଥିବା ହେତୁ ଅଶୃଙ୍ଖଳା ବିଶୃଙ୍ଖଳା ମଧ୍ୟ ହେଉଛି ଆଉ ରାଜନୈତିକ ଦୃଷ୍ଟି କୋଣକୁ ଦେଖିବାକୁ ଗଲେ ରାଜନୀତି ଯେଉଁ ପଟରେ ଅଛି ସେମାନଙ୍କୁ ସୁବିଧା ସବୁ ସମସ୍ତ ସୁବିଧା ସୁଯୋଗ ମିଳୁଛି ଯେଉଁମାନେ ଧନୀ ଅଛନ୍ତି ସେମାନଙ୍କୁ ମଧ୍ୟ ସୁଯୋଗ ମିଳୁଛି କିନ୍ତୁ ଯେଉଁମାନେ ଦରିଦ୍ର ଅଛନ୍ତି ସେମାନଙ୍କୁ କୌଣସି ସୁବିଧା ମିଳୁନାହିଁ ଏମିତିକି ରାଜନୀତିକ ଜିନଷ ଘଟୁଛି